ମୁଁ ମୋ ପରିବାରରେ ବଗିଚା କରିବାକୁ ଆଗ୍ରହୀ ଆଉ ମୋର ମୋର ବ୍ୟତୀତ ମୋ ଘରେ ମୋ ବାପା ମୋ ବଡ଼ ଭାଇ ମୋ ସାନ ଭାଇ ମୋ ଦିଦି ମୋ ମାଆ ସବୁ ସବୁ କାମକରନ୍ତି ଫସଲ କାମକରନ୍ତି ବଗିଚା କରିବାକୁ ଭଲପାଆନ୍ତି ବଗିଚାରେ ଆମର ହେଉଥିବା ବିଭିନ୍ନ ପ୍ରକାରର ଫଳମୂଳ ସବୁ ଲାଗିଛି ଫଳମୂଳ ଲାଗିଛି ପରିବା ବି ଅଛି ଆ ବଜାରକୁ ବି ଏବେ ଆମେ ଯାଉନୁ ପରିବାରର ବି ଆମର ସବୁ ସମସ୍ତେ ଆମର ପରି ବଗିଚାରେ ସବୁ ଖଟନ୍ତି ଆମର ବି ବଗିଚାରେ ସବୁ ଲାଗିଛି ବିଲାତି ବାଇଗଣ ବନ୍ଧାକୋବି ଫୁଲକୋବି ଓଲୁ କୋବି ବ୍ୟତୀତ ଓଲୁ କୋବି ବ୍ୟତୀତ ଫସଲରେ ଆମର ବି ଧାନ ଅଛି ମାଣ୍ଡିଆ ଅଛି